ମୁଁ ସ୍କୁଲରେ ପଢ଼ୁଥିବା ସମୟରେ ମୋର ଏକ ସାଙ୍ଗ ମୁଁ ତାକୁ ଚ୍ୟାଲେଞ୍ଜ କରିଥିଲି କି ଆସନ୍ତା ମାସରେ କ୍ରୀଡ଼ା ପ୍ରତିତା ପ୍ରତିଯୋଗିତା ହେଉଛି ସେହି ପ୍ରତିଯୋଗିତାରେ ଦୌଡ଼ ପ୍ରତିଯୋଗିତାରେ ମୁଁ ପ୍ରଥମ ସ୍ଥାନ ଅଧିକାର କରିବି ବୋଲି ତାକୁ ମୁଁ ଚ୍ୟାଲେଞ୍ଜ କରିଛି ଏବଂ ସେହି ଚ୍ୟାଲେଞ୍ଜରେ ମୁଁ ତାକୁ ମୋ ସାଙ୍ଗକୁ ହରେଇ ଜିତି ପୁରସ୍କାର ମଧ୍ୟ ପାଇଲି ଏବଂ ସେହି ପୁରଷ୍କାର ପାଇବା ଦ୍ୱାରା ମୋ ଘର ଲୋକ ଏବଂ ଅନ୍ୟ ସାଙ୍ଗସାଥିମାନେ ମଧ୍ୟ ଖୁସି ହୋଇଛନ୍ତି ଏହି ସମୟଟା ମୋର ସେତେବେଳେ ଗୁରୁତ୍ୱପୂର୍ଣ୍ଣ ଥିଲା ଯାହାକି କ୍ରୀଡ଼ା ପ୍ରତିଯୋଗିତାରେ ମୁଁ ପ୍ରଥମଥର ପାଇଁ ପ୍ରଥମ ଦୌଡ଼ର ଦୌଡ଼ ପ୍ରତିଯୋଗିତାରେ ମୁଁ ପ୍ରଥମ ପୁରଷ୍କାର ପାଇଥିଲି ଯାହାଫଳରେ ମୋର ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଖୁସି ହୋଇ ମୋତେ ଆଉ କେତେକ ପୁରଷ୍କାର ମଧ୍ୟ ପ୍ରଦାନ କରିଥିଲେ